ଓଡ଼ିଆ ଭାଷାଟି ଆମର ବଙ୍ଗଳା ଭାଷାରୁ ଆସିଅଛି ଓଡ଼ିଆ ଭାଷା କିପରି ଆମେ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିପାରିବା ଯଦି ଗୋଟିଏ ଲୋକଟିଏ ଆମର ବିଦେଶ ଯାଏ ସେ ଓଡ଼ିଆ ଭାଷା ନକହି ସେଠାରେ ଆମ ହିନ୍ଦୀ ଇଂଲିଶ କହିଥାଏ ଏବଂ ଯାହାଦ୍ଵାରା କି ସେଠାରେ ଥିବା ବି ଓଡ଼ିଆ ଲୋକ ଆମର ହିନ୍ଦୀ ଇଂଲିଶ କହିଥାନ୍ତି ଏବଂ ଆମର ଏହି ଓଡ଼ିଆ ଭାଷାଟି ଆମର ଲୋପ୍ ପାଉଛି ଆମର ଦୁଇ ହଜାର ଚଉଦ ମସିହାରେ ଆମର ଓଡ଼ିଆ ଭାଷାଟି ଆମର ଜାତୀୟ ଭାଷା ରୂପେ ପ୍ର ପ୍ରଦାନ କରାଯାଇଥିଲା ଯାହାକି ଆମ ଓଡ଼ିଶାରେ କେବଳ ଓଡ଼ିଆ ଏବଂ ଓଡ଼ିଆ ବେସରକାରୀ ଏବଂ ସରକାରୀ କ୍ଷେତ୍ରରେ ଚାଲିପାରିବ ଏବଂ ଓଡ଼ିଆ ଭାଷାଟି ଆମର ଯେତେବେଳେ ଲୋକମାନେ କହୁଛନ୍ତି ସେତେବେଳେ ଆମର ବେଶି ନ କହିକି ହିନ୍ଦୀ ବା ଇଂଲିଶ କହିବା ଦ୍ୱାରା ଆମର ଓଡ଼ିଆ ଭାଷାଟି ଲୋପ୍ ପାଉଛି